ଦୁଇଟା ଯାକ ଯେଉଁ ଶାଢ଼ୀ ଆଣିଥିଲି ଭଲ ପଡ଼ିଲାନି ସୁତାଟା ତାର କଲର୍ ଛାଡ଼ିଗଲା ଆଉ ମେଞ୍ଚା କୁଚା ହୋଇଗଲା ତା ଧଡ଼ିରେ ଯେଉଁ କାମ ହୋଇଥିଲା ସେଟା ସବୁ ଛାଡ଼ିଗଲା ହେଟାବି ରୁମ ସବୁ ଉଲୁରିଗଲା ଆଉ ଶିଫନ୍ଟା ବି ସେମିତି ହେଲା ତା ରୁମ ଉଲୁରିଗଲା ବବି ପ୍ରିଣ୍ଟ୍ ଯେଉଁ କାମ ହୋଇଥିଲା ସେ ସୂତା ଗୁଡ଼ାକ ଉଲୁରିଗଲା ଆଉ ଶାଢ଼ୀଟା ପୁରା ମେଞ୍ଚା ମେଞ୍ଚା ହୋଇଗଲା କୁଚା ମୁଚା ହୋଇଯାଉଥିଲା ଖାଲି ପିନ୍ଧିବାକୁ ଆଉ ଭଲ ଲାଗିଲାନି ଡି ଚାରିଦନି ପିନ୍ଧିଛି ଆଉ ଭଲ ବି ଲାଗିଲାନି ସେ ଶାଢ଼ୀଟା ପିନ୍ଧିବା ପାଇଁ ଖାଲି ଖ୍ ଖସରା ମସରା ଆ ଭଲଲାଗିଲାନି ଶାଢ଼ୀଟା